ହ୍ୟାଲୋ ଆଜ୍ଞା ଆଜ୍ଞା ମୁଁ ଗୋଟେ ପିଜା ଅର୍ଡ଼ର କରିଥିଲି ଆଜି ସକାଳ ନଅଟାରେ ଅକ୍ଚ୍ୟୁଆଲି ସାର୍ ମୋର ସେଇ ଠିକଣାଟା ଟିକେ ଭୁଲ୍ ହେଇଯାଇଛି ତ ମୁଁ ଏବେ ଚାହୁଁଛି ଆପଣଙ୍କୁ ଆଉ ନୂଆ ଠିକଣା ଦବାକୁ କି ଯେଉଁ ଠିକଣାରେ ମତେ ପିଜାଟା ଆପଣ ଡେଲିଭରି ଦେଇପାରିବେ ଆଜ୍ଞା ଆଜ୍ଞା ସାର୍ ବାଏ ମିଷ୍ଟେକ୍ ସେଇଟା ଭୁଲ୍ ହେଇଯାଇଥିଲା ଏବେ ଟିକେ ଚେଞ୍ଜ୍ କରିଦେଲେ ହେଇପାରିବ ଠିକଣାଟା ଆଜ୍ଞା ହଁ ହଁ ସାର୍ ଠିକ୍ ଅଛି ମୁଁ ଆପଣଙ୍କୁ ବର୍ତ୍ତମାନ ଗୋଟେ ନୂଆ ଆଡ଼୍ରେସ ଦେଉଛି ଆପଣ ସେଇ ଆଡ଼୍ରେସ୍ରେ ମତେ ମୋ ଖାଇବା ଅର୍ଡ଼ର୍ଟା ରଖିକି ଡେଲିଭରି ଦେଇଦେବେ ହଁ ସରି ସରି ସାର୍ ଏମିତି ବାଏ ମିଷ୍ଟେକ୍ ଭୁଲ୍ ହେଇଯାଇଥିଲା ଆମେ ଜାଣିଶୁଣି କରିନୁ ଟିକେ ଜଷ୍ଟ୍ ମିଷ୍ଟେକ୍ ହେଇଗଲା ପୂର୍ବକୁ ଧ୍ୟାନ ଦବୁ ଆପଣ ଦେଖନ୍ତୁ ସାର୍ ମୁଁ ଗୋଟେ ନୂଆ ଠିକଣାଟା ଦେଉଛି ଆପଣ ସେଇ ଥିରେ ଡେଲିଭରିଟା ଦେଇଦେବେ ଆମେ ଖୁସି ହେବୁ ଆଜ୍ଞା ଠିକଣାଟା ଲେଖନ୍ତୁ ଦୁଆ ଭିଲେଜ୍ ଦୁଆ ପୋଷ୍ଟ୍ ଅଫିସ୍ ବୁରିଗିନା ବାଲିଗୁଦା ବ୍ଲକ୍ ଜଗତସିଂହପୁର ପିନ୍ ପିନ୍ଟା ହେଉଛି ଆମର ସାତ ପାଞ୍ଚ ଚାରି

ଏକ ଏକ ଶୂନ୍ ଆଜ୍ଞା ସାର୍ ହଁ ସାତ ପାଞ୍ଚ ଚାରି ଏକ ଏକ ଶୂନ ହଁ ହଁ ସାର୍ ଆଜ୍ଞା ଠିକ୍ ଅଛି ସାର୍ ଲେଟ୍ ହେଲେ ଟିକେ ଚଳିବ କିନ୍ତୁ ସେ ଠିକଣାଟାରେ ପୂର୍ବରୁ ଦେଇଥିବା ଠିକଣାରେ ଆଉ ପଠେଇବେନି ବର୍ତ୍ତମାନ ଏଇ ଠିକଣାରେ ମତେ ଖାଇବାଟା ଡେଲିଭରି ଦେବେ କେତେ ସମୟ ଲାଗିବ ଆଜ୍ଞା ଗୋଟେ ସାଢ଼େ ଗୋଟେ ଆଚ୍ଛା ଏବେ ତ ହେଲା ବାରଟା ଆଜ୍ଞା ଆଜ୍ଞା ହଉ ସାର୍ ଠିକ୍ ଅଛି ଠିକ୍ ଅଛି ହଉ ଗୋଟେ ସାଢ଼େ ଗୋଟେ ଭିତରେ ହେଲେ ବି ଆମର କିଛି ଅସୁବିଧା ନାହିଁ ଦେଖନ୍ତୁ ଟିକେ ଏଇ ଏଇ ଠିକଣାରେ ଟିକେ ଡେଲିଭରି ଦବାକୁ ଧନ୍ୟବାଦ ଧନ୍ୟବାଦ ସାର୍ ଥ୍ୟାଙ୍କ ୟୁ ଆଜ୍ଞା ସାର୍ ନମସ୍କାର